ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ବୟସ୍କ ଓ ଦୃଷ୍ଟିହୀନ ଲୋକମାନଙ୍କୁ ଭାଷାକୁ କଥାକୁ ଅନୁବାଦ କରିବାରେ ମୋ ଆଖି ଆପ୍ଟି ବହୁତ ଦରକାର ହେଉଛି ଏହି ଆପ୍ ଦ୍ୱାରା ଲୋକମାନେ ସେମାନଙ୍କର ମନ ମନ ଭାଷାକୁ ଭାବନାକୁ ସସହଜ ଓ ସରଳ ଭାବରେ ପରିବେଷଣ କରିପାରୁଛି ଯାହାଫଳରେ କି ଏହା ମୋ ଆଖି ଆପ୍ଟି ଟି ଲୋକପ୍ରିୟ ହୋଇପାରିଛି